ଏ ସବିତା ଗୋଟେ ପିକ୍ନିକ୍ ଫିକ୍ନିକ୍ ପ୍ଲାନ୍ କରୁନ ଏଇ ଚାନ୍ଦିପୁର ଯିବା ଆଉ କେଇଟି ଯିବା ଆମର ତ ଏଇ ବାଲେଶ୍ଵରରେ ଚାନ୍ଦିପୁର ଆଉ ବେଳାଭୂମି ତ ରହିଛି ଆଉ ଏ ରବିବାର ଯିବା ରବିବାର ରବିବାର ଗଲେ ଛୁଟିମୁଟି ଥିବ ନା ଛୁଆମାନଙ୍କର ତାଙ୍କୁ ବି ଟିକିଏ ସାଥିରେ ନେଇଯିବା ପିକ୍ନିକ୍ ଫିକ୍ନିକ୍ କରିବା ଖିଆପିଇଆ କରିବା ରୋଷେଇବାସ କରିବା ଏ ସେମାନେ ବି ଟିକିଏ ତାଙ୍କ ମାଇଣ୍ଡ ଫ୍ରେଶ୍ ହେଇଯିବ ହେଉ ହେଉ ହେଉ ନା ନା ସିଏ ବୁକ୍ ଫୁକ୍ କରିଦେଇଛନ୍ତି ଖାଲି କିଏ ଯିବ ବୋଲି ମୋତେ କହିଲେ ଆ ଯେତେବେଳେ କହିଲେ ମୁଁ କହିନି ନହେନେ ପଚାରେ ଆଉ ଯିବା ଆଉ ହଁ ହେଉ ଚାଲ ଚାଲ ବାହାରିପଡ଼ ଯିବା ଆଉ ଏ ଆଉ ଆଉ ଦୁଇ ତିନି ମିନିଟ୍ ନାଗିବ ଭାରିତେ ଆଉ ଜଲଦି ଜଲଦି ରେଡ଼ି କରେ ଆମର ସବୁ ସଜ ହେଇକି ଅଛି ଖାଲି ଯିବା ତ ଆଉ ହଁ ହଁ ବାହାରି ସାରିଲୁଣି ନା ହଁ ମୁଁ ଏଇ ବାହାରିସାରିଲିଣି ଆଉ ଚିକେନ୍ ନେବା ନା ମଟନ୍ ନେବା କୁହନା ମଟନ୍ ଖାଅ ତ ତୁମେ ଖାଅ ତ ହେଉ ଆଉ ଆଉ ତାହେନେ ମଟନ୍ ହେବ ଛାଡ଼ିବନା ହଁ ହେଉ ମୁଁ ତ ତୁମେ ମଟନ୍ ରୋଷେଇଟା କରିଦେବ ହେଲା ମୁଁ ଆଉ ସବୁ କରିଦେମି ତୁମେ ମଟନ୍ ରୋଷେଇ ହେଉ ତୁମେ ମଟନ୍ଟା ରୋଷେଇ କରିଦେବ ଆଉ ଆମେ ବୁଲିବା ସେ ବେଳାଭୂମିରେ ବୁଲିବା ଆଉ ଆଉ ଟିକିଏ ମଜାମସ୍ତି କରିବା ଛୁଆମାନେ ଟିକିଏ ଯିବେ ବକ୍ସ ଫକ୍ସ ନେଇଯିବା ଟିକିଏ ନାଚଗୀତ କରିବେ ଆଉ ଏ ଆଇନେ ସେଇଠି ଫେରିକି ଆସିନେ ଛୁଆମାନଙ୍କୁ କହିବା ଆଜି ଯେ ବୁଲିତେ ଗଲ ଚାନ୍ଦିପୁର କ'ଣ ଶିଖିଲ କ'ଣ ଦେଖିଲ ତା'ଉପରେ ଆମକୁ ରଚନା ପ୍ରବନ୍ଧ ଲେଖିକି କୁହ କେନେ କୁହନା ସେମାନେ ଯେ ଦେଖିଲେ ଗୋଟେ ଉନ୍ନତି ହବନା ସେମାନେ କିସ ଦେଖିଲେ କ'ଣ କହିଲେ ଆଉ ଚାନ୍ଦିପୁର ଯାଇ କିସ କିସ ଜିନିଷ ଦେଖିଲେ ହଁ ସେ ସିନା ଜାଣିଲେ ସିନା ଆଗକୁ ଶିଖିବେ ଯେ ହଁ ଆମେ ଚାନ୍ଦିପୁର ଯାଇଥିଲେ ଦେଖିଲେ ଏଇ ଜିନିଷଟା ହଁ ହଁ ଆଉ ସେଇଟା ଭାବୁଛୁ ସେ ସେଇ ରଚନା ପ୍ରବନ୍ଧ ଲେଖିବେ ଆମେ ହେଉଛୁ ଦେବା ହେଉଛୁ ନିଉଜ୍ରେ ବାହାର କରିବା ଯଦି ଭଲ ହେଲା ଯଦି ସେମାନେ ଭଲ ଯଦି ଲେଖିଥିବେ ଆମେ ତ ପଢ଼ିବା ନା ଯଦି ଭଲ ଲେଖିଥିବେ ହଁ ସେମାନେ ତ ନିଜେ ଅନୁଭବ କରିବେ ସବୁ ବୁଲିବେ ଆଉ ବୁଲୁଛନ୍ତି ଜାଣୁଛନ୍ତି ଆଉ ସେହି ହିସାବରେ ରଚନାଟା ଲେଖିବେ ଆଉ ଯଦି ଭଲ ଲାଗିବ ଆମେ ଟିକିଏ ଛାପିବା ପେପର୍ ମେପର୍ରେ ଛାପିବା ଆମ ଛୁଆମାନେ ଟିକିଏ ଆଗକୁ ଯିବେ ଆଉ ସେହିଭଳିଆ ଟିକିଏ ହେନେ ସିନା ଭଲ ହେବ ଛୁଆମାନେ ଟିକିଏ ଜାଣିବେ ହଁ ଆମ ନାଁ ବାହାରିଛି ଆମ ବାପ ମା ନାଁ ବାହାରିଛି ଆଉ ହେଉ ଆଗେ ଆମେ ମଟନ୍ଟା ଆଗେ ଖାଇବା ଚାଲ ତୁମେ ତ ରୋଷେଇ କରୁଛ ଆଉ ହଁ ଫଟୋମୋଟୋ ଟିକିଏ ଉଠେଇବା ହଁ ଫଟୋ ଉଠେଇବା ଛୁଆମାନେ ଆଉ ଛୁଆମାନେ ଟିକିଏ ଖାଇବେ ହଁ ଆଉ ଛୁଆମାନେ ଟିକିଏ ଖାଇବେ ଏ ତାଙ୍କୁ ଭୋକମୋକ ନାଗିଲାଣି କେତେବେଳ ହେଲା ଆଇଲେଣି ଖାଲି ତ ରାନ୍ଧୁଛେ ବୁଲୁଛେ କଥା କହୁଛେ ଆଉ କେତେବେଳେ କିସ କାମ ସରିବ କୁହ ଏ ତାଙ୍କୁ ଯାଇକି ଖାଲି ଚୁପ୍ କି ହଁ ତାଙ୍କ ଛୁଆଗୁଡ଼ା ଗନେ ଘରୁକୁ ତାଙ୍କୁ କହିବା ଆଉ ଆଜି ଯେ ଗଲ ବୁଲିତେ କିସ ଦେଖିଲ ଆମକୁ ଆଗେ କହିବ ଆଗେ କୁହ ତା'ପରେ ଆମେ ଲେଖିବା ପ୍ରବନ୍ଧ ଆମେ କହିବା ଯେ ଯଦି ଭଲ ଲାଗିବ ତ ଆମେ ଛାଡ଼ିବା ମିଡ଼ିଆ ଫିଡ଼ିଆରେ ନିଉଜ୍ରେ ଦେବା ନିଉଜ୍ ବାଲାକୁ ଟିକିଏ ଡାକିବା ୟୁଟ୍ୟୁବ୍ର ହଁ ହଁ ୟୁଟ୍ୟୁବ୍ରେ ଛାଡ଼ିନେ ବି ଭଲ ଆମେ ଟିକିଏ ମିଡ଼ିଆବାଲାକୁ ଟିକିଏ ଡାକିନେ ଉଛୁଣି ମିଡ଼ିଆବାଲା ଟିକିଏ ଭଲ କରୁଛନ୍ତି ନା ହାଇଲାଇଟ୍ କରିଦେଉଛନ୍ତି ଆଉ ସେମାନେ ଆଇନେ ଟିକିଏ ହାଇଲାଇଟ୍ ହେନେ ଟିକିଏ ଭଲହେବ ଆଉ ମିଡ଼ିଆବାଲା ଟିକିଏ କନକ ନିଉଜ୍ ବାଲାକୁ ଡାକିବା ନା କିସ ହଉ ସେଇଟା ଛାଡ଼ ସେ ଗନେ ଘରୁକୁ ଜଣାପଡ଼ିବ କେତେ ହଁ ଆଗେ ଖାଇବା ଚାଲ ଭୋକ ନାଗିଲାଣି ଖାଇସାରିକି ହାଏ ସେ ସମୁଦ୍ର ଭିତରକୁ ଟିକିଏ ଯିବା ପାଣି ବହୁତ ଦୂରକୁ ପଳେଇଯାଇଛି ଆଉ ଚାନ୍ଦିପୁରର ତ ଚାନ୍ଦିପୁରରେ ତ ଆମେ ପାଣି ପାଖକୁ ଯିବା ଆଉ ମାନେ ପୁରୀ ଏକା ସମୁଦ୍ରରେ ଦେଖୁନ ସିଏ ଆସିକି ଛୁଇଁଦେଇକି ପଳେଇଯିବ ଆମେ ଦେଖିଲାବେଳକୁ ଚାନ୍ଦିପୁର ପାଣି ପାଖକୁ ଯିବା ହଁ ହଁ ହଉ ଚାଲ ଚାଲ କାମ ସାରିଦେବା ଚାଲ